ଆମ କୋରାପୁଟର ଡାକ୍ଟରଖାନାଗୁଡ଼ିକରେ ବହୁତ ପ୍ରକାରର ସୁବିଧା ଅଛି ଯେଉଁ ପ୍ରକାର ମହିଳାମାନଙ୍କୁ ଭଲ ସେଫ୍ଟିରେ ତାଙ୍କୁ ରଖାଯାଏ ଆଉ ଯେଉଁ ପ୍ରକାର ଲୋକମାନେ ପୁଅମାନଙ୍କୁ ଅଲଗା ରଖାଯାଏ ଆଉ ଛୁଆମାନଙ୍କୁ ଅଲଗା ରଖାଯାଏ ଆଉ ସେଇଠି ଡକ୍ଟରମାନେ ସମସ୍ତ ପେସେଣ୍ଟ୍ ପାଖରେ ଥାଆନ୍ତି ଯା ସମସ୍ତଙ୍କୁ ଟାଇମ୍ ଦିଅନ୍ତି ଯେ ପ୍ରକାର ଯିଏ ବି ସୁସ୍ଥ ହୋଇପାରିବ ଜଲ୍ଦି ଆଉ କିଛି ବି ଖରାପ କିଛି ବି ନ ହୁଏ ଆମ କୋରାପୁଟ ହସ୍ପିଟାଲ୍ରେ ନର୍ସ୍ମାନେ ବି ବହୁତ କାମ କରନ୍ତି ପ୍ରସୂତି ଗୃହ ବି ଭଲ ଭଲ ଘର ବି ଅଛି ଯେଉଁ ପ୍ରକାର ବିଲ୍ଡିଂଟା ଆମ କୋରାପୁଟର ବହୁତ ବଡ଼ ଅଛି ଆଉ ବହୁତ ସଫାଟା ଯେଉଁ ପ୍ରକାର ଲୋକମାନେ ଚାଲିପାରିବେ କିଛି ଗନ୍ଧ ନାହିଁ ଭଲ ଭଲ ସବୁ କିଛି ଅଛି ଆମ କୋରାପୁଟ ଡାକ୍ଟରଖାନାରେ ଆଉ ସେଇଠି ପାଣି ସୁବିଧା ବି ଅଛି ଖାଇବା ସୁବିଧା ବି ଅଛି ପାଞ୍ଚ ଟଙ୍କିଆ ପାଞ୍ଚ ଟଙ୍କା ଦେଇକି ଆମେ ଖାଇବି ପାରିବା ସେହି ପାଖରେ ଏକା ଅଛି ଆଉ ଲୋକମାନେ ସେଇଠି ଖାଆନ୍ତି ବି ଆଉ ବହୁତ ସୁନ୍ଦର ଅଛି ଆମ ହସ୍ପିଟାଲ୍ ଆଉ ଡକ୍ଟର୍ମାନେ ବି ଭଲ ଅଛନ୍ତି ଆଉ ନର୍ସ୍ମାନେ ବି ବହୁତ ପରିଶ୍ରମ କରନ୍ତି ଆଉ ଆମର ଡାକ୍ତରଖାନାରେ ତିନିଶହଟି ଲୋକମାନେ ଏଡ଼୍ମିଟ୍ ହୁଅନ୍ତି ଆଉ ତିନିଶହଟି ଲୋକମାନଙ୍କୁ ଡକ୍ଟର୍ ଆଉ ନର୍ସ୍ ମିଶିକିି ସୁସ୍ଥ କରନ୍ତି